ଅମ୍ବିକା ହୋଟେଲ୍ରୁ କହୁଥିଲେ ମୁଁ ପ୍ୟାରିଲାଲ ବାରିକ କହୁଥିଲି ଆପଣଙ୍କ କଷ୍ଟମର୍ ଜଣେ ଆଉ ଆଜି କ'ଣ କ'ଣ ଆଇଟମ୍ ହେଇଛି ପନିର ମସଲା ଅଛି ଆଉ ମୋର ପାର୍ସଲ୍ କରିଦେବେ ଅର୍ଡ଼ର କରିଦେବେ ପନିର ଛତୁ ଦୁଇ ପ୍ଲେଟ୍ ବିରିୟାନୀ କେତେ ପ୍ରକାର ରଖୁଛନ୍ତି ଭେଜ୍ ବିରିଆନୀ ଗୋଟେ କରିଦେବେ ପରଟା ଛଅଟା କରିଦେବେ ଆଉ ମୋର ସାଞ୍ଜରୀ ଡେଲିଭରି କରିଦେବେ ଆଉ ଫୋନ୍ ମାଧ୍ୟମରେ ପଇସା ପଠାଇଦେବି ଆଉ ହଁ ଆଉଥରେ ଲେଖୁନାହାଁନ୍ତି ପନିର ପ୍ଲେଟ୍ ଛତୁ ପ୍ଲେଟ୍ ପରଟା ଛଅଟା ଭେଜ୍ ବିରିଆନୀ ଗୋଟେ ପଠାନ୍ତୁ ଆପଣଙ୍କୁ ମୁଁ ଦେଇଦେଉଛି ମୋର ଲୋକେସନ୍ ଦେଇଦେଉଛି ଆପଣ ସାଞ୍ଜୟ ଗ୍ରାମକୁ ପଠାଇ ଦିଅନ୍ତୁ ମୁଁ ଫୋନ୍ ଯୋଗେରେ ପଇସା ପଠାଇଦେବି ଆଉ ଆଜ୍ଞା ଆଜ୍ଞା ଟିକେ ଜଲଦି ପଠାଇଥିବେ ହଉ ହଉ